ଆମ ମାଲକାନରେ ଥିଲା ସେନ୍ସ ମୁଁ ମୁଁ ଧରୁଥିଲି ଭିବୋ ଆ ଆଉ ଏମିତି କହି ଆଉ ଫୋର୍ ଜି ଫାଇଭ ଜି ଟୁ ଜି ବାହାରିଲା ଫାଇଭ ଜି ବି ଏବେ ଆଉ ଟେକ୍ନୋଲୋଜି ବହୁତ ବଦଳିବାକୁ ଲାଗିଛି ଆଉ ଲୋକମାନେ ବି ଏବେ କେହି ଆଇଫୋନ୍ ଧରନ୍ତି କେହି ୱାନ୍ ପ୍ଲସ୍ ଧରନ୍ତି ମୁଁ ମୁଁ ଧରି ଆଇଫୋନ୍ ଆଉ ଆଉ ଏଥିପାଇଁ ଲୋକମାନେ ବି ଧରନ୍ତି ବହୁତ ଭଲ ଭଲ ମୋବାଇଲ୍ କିଏ ଧରେ ରେଡ଼ମି କିଏ ଧରେ ରେଡ଼ମି ଆଉ ସମସ୍ତେ ଏମିତି ଧରନ୍ତି ଆଉ ଏବେ ଭିଡ଼ିଓ କଲ୍ରେ କଥାହବାଟା ବି ବହୁତ ସହଜ ହେଇଗଲାନି ଆଉ ସେଥିରେ ସ୍ମାର୍ଟଫୋନ୍ରେ ଏବେ ଚାଟିଂ ବି ବହୁତ ବହୁତ ସୁନ୍ଦର ପ୍ରକାରରେ କରି ହୁଏ ଆଉ ସେଥିରେ ରିଲ୍ସ ବି ବନିପାରିବେ ଆଉ ସେଥିରେ କିଏ ପଢ଼ିବାକୁ ଚାହିଛି ସେ ବି ପଢ଼ିବ ଆଉ ଆଉ କିଛି କରିହେବ ସେ ମୋବାଇଲ୍ରେ ମୋବାଇଲ୍ ବିଷୟରେ କିତେ ଜିନିଷ ଅଛି ମୋବାଇଲ୍ରେ ମିଶୋ ଅଛି ଫ୍ଲିପକାର୍ଟ ଅଛି ସେଥିରୁ ଆମେ ଅର୍ଡ଼ର୍ କରି କିଛି ଡ୍ରେସ୍ ଚପଲ କିଛି ବ୍ୟାଗ କିଛି ବି ସେଇଟା ଆସି ଆମ ପାଖରେ ରହେ ଏବେ ଟେକ୍ନୋଲୋଜି କେତେ ବଦଳିବାକୁ ଲାଗିଛି ସେ ଟେକ୍ନୋଲୋଜି ଦ୍ୱାରା ଆଜି ଦେଶ ଆଜି ଦେଶ କେତେ ଆଗୁକୁ ଚାଲିଗଲାଣି ସ୍ମାର୍ଟଫୋନ୍ ଦ୍ୱାରା ହିଁ ଆମେ ପାଠ ପଢ଼ି ପାଠ ପଢ଼ି ଭଲ ମଣିଷ ହଉଛୁ ସେଥିରେ ସବୁ କିିଛି କରି ହେ ସ୍ମାର୍ଟଫୋନ୍ ହେଉଛି ସବୁଠୁ ଭଲ ଏବେ ଆଗେ ଥିଲା ଟୁ ଜି ବି ୱାନ୍ ଡେଢ଼ ଜି ବି ଏବେ ଆସିଗଲା ଫାଇଭ୍ ଜି ବି ଫୋର୍ ଜି ବି ଆଉ ଏମିତି ଟେକ୍ନୋଲୋଜି ଆଉ ଆଗକୁ ଯାଇକି ବଦଳି ପାରିବ ବି ଆଉ ମୁଁ କହୁଛିି ଏ ଟେକ୍ନୋଲୋଜି ଦ୍ୱାରା ବହୁତ ଭଲ ସେ ଟାଇମ୍ରେ କମ୍ପୁଟର ନ ଥିଲା ଏଭେ କମ୍ପୁଟର ଆସିଗଲା ଲ୍ୟାପଟପ୍ ଆସିଗଲା ସେଥିରେ ଲୋକମାନେ କେତେକ ପ୍ରଭାବିତ ହୋଇଯାଉଛନ୍ତି ଏବେ ଏ ଟେଲିଭିଜନ୍ ଯେଉଁଟା ବେଶୀ ୟୁଜ୍ କରି ମଣିଷ ପାଇଁ ଖରାପେ ସ୍ମାର୍ଟଫୋନ୍ ଆଉ ଯିଏ କମ୍ ୟୁଜ୍ କରେ ତା ପାଇଁ ବେଶି ଭଲ ବି ଆଉ ନ ବି ମୁଁ ତ ବେଶି କରି ୟୁଜ୍ କରେ ନାହିଁ ମୁଁ କେମିତି ଏଇ ଭଲ ଲାଗିର ମୁଁ ଦେଖେ ନହେଲେନ ଆଜିକାଲିକା ଟେକ୍ନୋଲୋଜି ହେଉଛି ବହୁତ ଭଲ ଓ ଆଉ ଯାଇତେ ଆଇ ନେଇ ପାରୁଛି ତା ପାଇଁ ଆଉ ବି ଭଲ ମୁଁ ତ ମୁଁ ତ ଏମିତି ସ୍ୟାମସଂଗ ୟୁଜ୍ କରିଛି ଆଉ ଏହି ମୋବାଇଲ୍ ହେଉଛି ଭଲ ଆଉ ଆଜିକାଲିକା ଯୁଗ ତ ବଦଳିଗଲା ନା ମୋବାଇଲ୍ ହେଉଛି ଭଲ ମୋବାଇଲ୍ରେ ପଢ଼ିପାରିବ ସବୁ କରିପାରିବୁ ମୋବାଇଲ୍ ନଥିଲେ କିଛି ବି ହେପାରିବ ଆଉ କଲ୍ରେ ବି କଥା ହେଇପାରିବ ଭଲସେ ଆଉ ଭିଡ଼ିଓ କଲ୍ରେ ଏବେ ମୁଁ ଯାହାକୁ ଦେଖିବାକୁ ଚାହୁଁଛି ସେ ଦିଶ ଦିଶିଯିବ ଆଉ ଆଉ ଆଜିକାଲିକା ଟେକ୍ନୋଲୋଜି ବହୁତ ବଦଳି ଯାଇଛି ସେଥିପାଇଁ ମୋବାଇଲ୍ ଆଗି ଚାଲିଗଲାଣିି ଆଉ ସେଠି ସେ ଟାଇମ୍ରେ କମ୍ପୁଟର୍ ନଥିଲା ଏ ଏ ଟାଇମ୍ରେ କମ୍ପୁଟର୍